ଆମେ ଯଦି କୋଉ ଗେମ୍ ଗୋଟେ ଖେଳଛୁ ବଲେ ଆମେ ସେ ଗେମ୍ ବହୁତ ଭଲ ପାଉଥାଉ ହେଲେ ଆମେ ଯଦି ମଦ ନିଶା ସବୁ କରିବା ତାହେଲେ ଆମ ଗୁଣବତ୍ତା ଉପସ ଆ ଲୋକଙ୍କର ଜୀବନ ଉପରେ ସାଧାରଣ ପ୍ରଭାବ ପକାଇଥାଏ ଯଦି ଆମେଶା ମଦ ସ୍ମୋକ୍ ଡ୍ରିଙ୍କ୍ କରିବା ହେଲେ ଆମକୁ ବହୁତ ଅସୁବିଧା କାରଣ ହୋଇଥାଏ କାରଣ ଆମର ଜୀବନ ପାଇଁ ଖରାପ ହେଲେ ଆମେ କେଳଗି ସାମଗ୍ରୀଷ କପାରେ ହେଲେ ଆମେ ଯଦି ସେ ସେ ଜିନିଷ ମାନେ କହିବା ନାହିଁ ତାହେଲେ ଆମକୁ ବହୁତ ଭଲ ହେବ ଆମ ଖେଳ ବହୁତ ଭଲ ପାାଉ ହେଲେ ଆମେ ଯଦି ସେ ସେ ରାସ୍ତା ଆଡ଼େ ଯଦି ଯିବା ହେଲେ ଆମକୁ ବହୁତ ଭଲ ହେବ

ସା ଏସବୁ ଯିବା ହେଲେ ଆମକୁ ବହୁତ ପ୍ରତିକାର ହୋଇଥାଏ କାରଣ ଏବଂ ବହୁତ ଖରାପ ହୋଇଥାଏ ଓ ସେ ମୁ ସେ ଜିନିଷ ମାନ କରେ ଆମ ଦେହକୁ ବହୁତ ଅସୁସ୍ଥ କରିଥାଏ ଓ ଆମେ ଖେଳରେ ଖେଳିବା ସମୟରେ ବହୁତ ପ୍ରଭାବ ପକାଇଥାଏ